ହ୍ୟାଲୋ ଆପଣ ଯେଉଁ ବର୍ଷା କହୁଛନ୍ତି ତ ଦହିବରା ବିକନ୍ତି ଅଁ ମୋର ମୋର ଥିଲା ଶହେ ପ୍ଲେଟ୍ ଦହିବରା ପାର୍ସଲ୍ ପଠାଇବେ ଏଇଠି ନେବାର ଥିଲା ଏ ବାହାଘରରେ ଶହେ ପ୍ଲେଟ୍ ନେବାର ଥିଲା ଆଜ୍ଞା ପହରଦିନ ମୋର ଶହେ ପ୍ଲେଟ୍ ନେବାର ଅଛି ପ୍ଲେଟ୍ ପିଛା ଆପଣ କେତେ ଟଙ୍କା ନେବେ ଆଜ୍ଞା ଏତେ କ'ଣ ଟଙ୍କା ନେଉଛନ୍ତି ମୁଁ ବା ଶହେ ପ୍ଲେଟ୍ ନେବି ଆମର ବି ଏଣେ ପ୍ଲେଟ୍ ପିଛା ପଚାଶ ଟଙ୍କା ପଡ଼ୁଛି ଆପଣ କ'ଣ ଷାଠିଏ ଟଙ୍କା କହୁଛନ୍ତି ଏ ନା ମ ସବୁଆଡ଼େ ତ ପଚାଶ ଟଙ୍କା ନେଉଛନ୍ତି ଆପଣ କ'ଣ ଷାଠିଏ ଟଙ୍କା କହୁଛନ୍ତି ମୁଁ ପୁଣି ଶହେ ପ୍ଲେଟ୍ ନେବି ବାହାଘର କରୁଚି ଆପଣ ଟିକେ ପଇସା କମ୍ ନିଅନ୍ତେନି ନା ମୋର ମୁଁ ଶହେ ପ୍ଲେଟ୍ ନେବି ବାହାଘର କରୁଛି ମୋର ଟଙ୍କା ପତ୍ରର ଅସୁବିଧା ଅଛି ଆପଣ ଏକାଥରକରେ ଶହେ ପ୍ଲେଟ୍ ବିକି ଦେବେ କି ମୁଁ ତ କହୁଛି ଶହେ ପ୍ଲେଟ୍ ଦିଅନ୍ତୁ ଶହେ ପ୍ଲେଟ୍ ଦେବେ ମୋତେ ପଚାଶ ଟଙ୍କା ରଖିବେନି ଏମିତି ସବୁଆଡ଼େ ତ ପଚାଶ ଟଙ୍କା ନେଉଛନ୍ତି ହଉ ତାହେଲେ ପଞ୍ଚାବନ ଟଙ୍କା ଆଉ ମୋତେ ପହରଦିନ ଦରକାର ଶହେ ପ୍ଲେଟ୍ ଆଜ୍ଞା ମୁଁ ଯାଇକି ରିସିଭ୍ କରିବି ଆଉ ଆପଣ ଟିକେ ଭଲସେ ଭଲସେ କରିକି ଦେବେ ଲୋକମାନେ ଆସିକିନା ବାହାଘରେ ସମସ୍ତେ ଖାଇବେ ତ ଆଜ୍ଞା ଆଉ ଟିକେ ପରିଷ୍କାରରେ କରିବେ ଆଜ୍ଞା ଆଜ୍ଞା ମୁଁ ଦଶଟା ବେଳେ ଯିବି ଆପଣ ଦଶଟା ବେଳେ ଯେଉଁ କ'ଣ ରଖିଥିବେ ତ ହଉ ତାହେଲେ ବାରଟା ବେଳେ ଆସିକି ନେଇଯିବି ଆଉ ଆଉ ଗୋଟେ ପ୍ଲେଟ୍ ଅଧିକା ଦେଇଦେବେ ଆଉ

ଆଜ୍ଞା ମୁଁ ତାହେଲେ ରଖୁଛି ଆ